ବିବାହ କାର୍ଯ୍ୟରେ ଖାଦ୍ୟ ଯେତିକି ଜରୁରୀ ସେତିକି ପାଣିର ମଧ୍ୟ ଜରୁରତା ରହିଛି ସେଥିପାଇଁ ବଡ଼ ବଡ଼ ଭୋଜି ମାନଙ୍କରେ ପାଣିର ବ୍ୟବସ୍ଥା ରଖିବା ନିହାତି ଦକାର କେତେ ଭୋଜି ଗୁଡ଼ିକରେ ପାଣିର ବ୍ୟବସ୍ଥା କରିନଥାନ୍ତି ସେଥିପାଇଁ ଖାଇବାକୁ ଆସିଥିବା ଲୋକମାନେ ବହୁତ ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେଥିପାଇଁ ଭୋଜି ମାନଙ୍କରେ ନିଶ୍ଚିତ ଭାବରେ ଖାଦ୍ୟ ସହ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରିବାକୁ ପଡ଼ିବ

ଭଲ ପାଣିର ଉପଯୋଗ କରୁ ଏବଂ ତାକୁ ଖାଦ୍ୟରେ ବ୍ୟବହାର କରୁ ରାତିରେ ଖାଦ୍ୟ ସମୟରେ ଯେତେବେଳେ ଗେଷ୍ଟମାନେ ଆସିଥିବେ ଖାଇବା ପାଇଁ ସେତେବେଳେ ତାଙ୍କ ପାଣିର ବ୍ୟବସ୍ଥା ପାଇଁ ଆମେ ବଡ଼

ସ୍ୱଚ୍ଛ ରହିବା ନିହାତି ଦରକାର ସେଥିପାଇଁ ଆମେ ଲୋକକୁ କୌଣସି ପ୍ରକାର ପାଣି ସ ସମ୍ମୁଖୀନ ପାଣିର ସମ୍ମୁଖୀନ ସମ୍ମୁଖୀନ ହେବାକୁ ଦେବୁନି